ହଁ ବର୍ଷ ବର୍ଷ ଧରି ଚାଷ ଆମର ବହୁତ ବଦଳି ଯାଇଛି ଆଗରୁ କ'ଣ ହଳ ଲଙ୍ଗଳରେ ଚାଷ ହୁଏ ଏବେ ତ ସେସବୁ ଆଉ ଦେଖିବାକୁ ମିଳୁନି ହଳ ଲଙ୍ଗଳ କୁଆଡ଼େ ସବୁ ବୁଡ଼ିଗଲାଣି ଆଉ ସେଗୁଡ଼ା ସବୁ ଏବେ ବଳଦ ଥିଲେ ଚାଷ ହେଉଥିଲା ଧାନ ମୁଗ ନିଜେ ଆମେ ଘରେ ବିହନ ରଖିକରି ଚାଷ କରୁଥିଲୁ ଏବେ ତ ଚାଷ ବଦଳିଯାଇଛି ବିହନ ବି ସରକାର ଯୋଗାଇ ଦେଉଛନ୍ତି ଲୋକମାନେ ବି ଆଉ ହଳ ଲଙ୍ଗଳ ବି ପୁରା ବୁଡ଼ି ଯାଇଛି ହଳ ଲଙ୍ଗଳ ଆଉ କାହା ଘରେ ଆଉ ଦେଖିବାକୁ ମିଳେ ହଁ ଟ୍ରାକ୍ଟର୍ରେ ଏବେ ହଳ ବୁଲୁଛି ଟ୍ରାକ୍ଟର୍ରେ ବି ଚାଷ ଧାନ କଟା ପାଇଁ ବି ମେସିନ୍ ଅମଳ କରିବା ପାଇଁ ବି ସବୁଥିରେ ମେସିନ୍ ଦରକାର ହେଉଛି ଆଉ ଏହିପରି ଭାବରେ ଦିନକୁ ଦିନ ବଦଳି ଯାଉଛି ଚାଷ ଆଗରୁ ଲୋକମାନେ ବହୁତ ଚାଷ ପାଇଁ ବି ଏହି ଖରା ବର୍ଷା ଶୀତ କାକର ଖାତିର ନ କରି ଚାଷ କରୁଛନ୍ତି ଆଉ ଏଇ ଚାଷ ପାଇଁକି ବିଶେଷ କରି ଆମର ତ ଭାରତ ଏକ କୃଷି ପ୍ରଧାନ ଦେଶ ଧାନରେ ବେଶୀ ଲୋକମାନେ ଇଏ କରନ୍ତି ଆଉ ଏବେ ତ ସେସବୁ ନାହିଁ ଟ୍ରାକ୍ଟର୍ ତ ହଳ କରିଦେଉଛି ବିହନ ବୁଣିଦେଉଛନ୍ତି ମେସିନ୍ ବି ଧାନ କାଟି ଦେଉଛି ଏହିସବୁ ବ୍ୟବସ୍ଥାରେ ଚାଲିଛି ଆଗ ଭଳିଆ ଚାଷ କାଇଁ ଲୋକମାନେ ଖରା ବର୍ଷା ଶୀତ କାକର ଖାତିର ନକରି ଯାଇ ବିଲରେ ସେମିତି ହିଁ ପଡ଼ି ପଡ଼ି ରହୁଛି ଏଇଭଳି ଭାବରେ ସୁଧୁରି ଯାଇଛି ଆଉ ଚାଷ ଆଉ